ପୋଷାକ ଧୋଇବା ପାଇଁ ଆମେ ଦୁଇଟା ଉପାୟରେ ଆମେ ପୋଷାକ ସଫା କରିଥାଉ ସେଇଟା ହେଉଛି ସର୍ଫ ଆଉ ସାବୁନ ଆଉ ଆମେ କେମିତି ଭାବରେ ଶୁଖାଇଥାଉ ନା ଖରାରେ ଦେଇକରି ଆମେ ଶୁଖଉ କିମ୍ବା ଯଦିଓ ଖରା ନଥାଏ ବର୍ଷା ଦିଏ ତ ଆମେ ଘରେ ଆଣିକି ଫ୍ୟାନ୍ ଦେଇକି ଶୁଖାଇଥାଉ ଆଉ ଯଦି ଆମେ ସେ ପାଣିକୁ କେମିତି କରି ଆମେ ବଞ୍ଚାଇବା ନା ସେଇଟା ଆମେ ଆଗରେ ସର୍ଫ ପାଣିରେ ଗୋଳାଇକି ରଖିବା ତା'ପରେ କିଛି ସମୟ ପରେ ସେଇଟାକୁ କ'ଣ କର୍ବା ନା କାଚିକି ଆଉ ସେଇଟା ଥରେ ସର୍ଫ ପାଣିଟାକୁ ଆମେ ଟିକେ ପାଣି ନେଇକରି ଆଗରେ ଧୋଇନବା ତା'ପରେ ସେ ଧୋଇ ସାରିଲା ପରେ ଆଉଥରେ ଭଲ ପାଣି ଦେଇକି ଆମେ ସେ ପାଣିଟା ଧୋଇକି ଆଉ ଶୁଖାଇଦବା ଆଉ ପାଣି ବଞ୍ଚିବା ପାଇଁ ଆମେ କ'ଣ କରାହୁଏ ନା ସେଇ ପାଣିକୁ ଆମର୍ ସେ ବଗିଚା ପାଖରେ ପାଇପ୍ କରାହୁଏ ସେଇ ପାଇପ୍ରେ ଆମେ ସେ ପାଣିଟାକୁ ଛାଡ଼ିକି ସେ ବଗିଚାଆଡ଼େ ଦେଇଦିଆ ହୁଏ